ଢେଙ୍କାନାଳ ଜିଲ୍ଲାର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ବିଭିନ୍ନ ପ୍ରକାର ହାଉସିଂ ମାର୍କେଟ ନିର୍ମାଣ କରାଯାଇଛି ଯେଉଁ ହାଉସିଂ ମାର୍କେଟର ଘର ଗୁଡ଼ିକରେ ବେପାରୀ ମାନେ ସେମାନଙ୍କର ଘର ନେଇ ସେମାନେ ବେପାର ଆରମ୍ଭ କରିଛନ୍ତି ଏବଂ ପ୍ରାଇଭେଟ କମ୍ପାନୀ ବିଭିନ୍ନ ପ୍ରକାର ଘର କରି ତାକୁ ବିକ୍ରି କରୁଛନ୍ତି ଲୋକମାନେ ସେଠାରେ ତାଙ୍କର ପରିବାର ନେଇକି ରହୁଛନ୍ତି ଏଇଭଳି ବିଭିନ୍ନ ପ୍ରକାର ହାଉସିଂ ବୋର୍ଡ଼ ତିଆରି କରି ବିକ୍ରି କରାଯାଉଛି